ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ପଇଁଚାଳିଶି ହଜାର ଚାରିଶହ ଅଣଚାଶ ଅଣଷଠି ହଜାର ପାଞ୍ଚଶହ ପାଞ୍ଚ ଏକଲକ୍ଷ ପଇଁଚାଳିଶି ହଜାର ପାଞ୍ଚଶହ ଆଠ ପାଞ୍ଚଲକ୍ଷ ଅଡ଼ଚାଲିଶ ହଜାର ନଅଶହ ସାତ ଦୁଇଲକ୍ଷ ପଞ୍ଚାବନ ହଜାର ପାଞ୍ଚଶହ ଏକ